ମୁଁ ଅକ୍ଟୋବର ମାସରେ ବମ୍ବେ ଯାଇଥିଲି ବୁଲିବା ପାଇଁ ମୋ ଭଉଣୀ ଭିଣୋଇ ଝିଆରୀ ପୁତୁରା ସେମାନେ ସେଇଠି ରହୁଛନ୍ତି ସେମାନଙ୍କର ସାଙ୍ଗରେ ମୁଁ ସେମାନେ ଆସିଥିଲେ ଏଇଠି କଟକକୁ ଦଶହରା ବୁଲିବା ପାଇଁ ସେମାନଙ୍କ ସାଙ୍ଗରେ ମୁଁ ଯାଇଥିଲି ବମ୍ବେ ମୋ ଭଉଣୀ ଘରକୁ ବମ୍ବେ ବୁଲିବା ପାଇଁ ବମ୍ବେରେ ହେଉଛି ସେଇଠି ଅଛି ବିଚ୍ ଅଛି ଆଉ ଗଣପତି ବାବା ଅଛନ୍ତି ଶିରିଡ଼ି ସାଇ ବାବା ଅଛନ୍ତି ସମେସ୍ତେ ପ୍ରାୟେ ସେଇଠି ବମ୍ବେରେ ସେଠିକାର ମହାରାଷ୍ଟ୍ରରେ ହେଉଛନ୍ତି ଗଣପତି ବାବା ମୋରୟା ହେଉଛନ୍ତି ଫେମସ୍ ଆମର କଟକରେ ଯେମିତି ଦଶହରାଟା ହେଉଛି ଫେମସ୍ ସେଇଠି ସେମତି ବମ୍ବେରେ ହେଉଛି ମହାରାଷ୍ଟ୍ରରେ ଗଣପତି ବାବା ହେଉଛନ୍ତି ବହୁତ ପ୍ରସିଦ୍ଧ ସମସ୍ତଙ୍କ ଘରେ ସେଇଠି ଦେଖିବ ଗଣେଶ ପୂଜା ବେଳେ ସମସ୍ତଙ୍କ ଘରେ ଗଣପତି ବାବା ପୂଜା ପାଆନ୍ତି ତାଙ୍କର ବହୁତ ବଡ଼ ଆକାରରେ ଗଣପତି ବାବାଙ୍କୁ ବିସର୍ଜନ କରନ୍ତି ଆମର ଯେମିତି କଟକରେ ମାଆଙ୍କୁ ଯେମତି ଭଷାଣିରେ ବିସର୍ଜନ କରନ୍ତି ତାଙ୍କର ସେମିତି ଗଣପତି ବାବାଙ୍କୁ ବି ସେମତି ମହାରାଷ୍ଟ୍ରରେ ବହୁତ ଭଲ ଭାବରେ ନାଚ ଗୀତ କରିକି ସେମାନେ ବିସର୍ଜନ କରନ୍ତି ସେଇଟା ବହୁତ ବଡ଼ ଆକାରରେ ପୂଜା ପୂଜା ହୁଏ ଆଉ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ବି ବହୁତ ଭଲ ସେ ମନ୍ଦିରକୁ ତୁମେ ଗଲେ ବହୁତ ଶାନ୍ତି ଲାଗିବ ବହୁତ ପିସ ଲାଗିବ ତୁମ ମନକୁ ତାଙ୍କ ପାଖରେ ଯିଏ ଯାହା ମାନସିକ କରିକି ଆସିଥାଏ ବାବା ତା ମାନସିକକୁ ପୂରଣ କରନ୍ତି ସେଇଠି ଅନ୍ନ ଭା ମାନେ ମାନେ ତୁମେ ରୋରେ ସେଇଠି ଯିବ ବହୁତ ସେଠିକା ମନ୍ଦିର ବହୁତ ନିଟ ଆଣ୍ଡ କ୍ଲିନ ହଁ ସେଇଠି ସବୁ ଜିନିଷ ପରିଷ୍କାର ପରିଚ୍ଛନ୍ନ ଅଛି ତୁମେ ସେଇଠି ବାବାଙ୍କର ପ୍ରସାଦ ପାଇବ ବାବାଙ୍କ ପ୍ରସାଦ ବି ସେଇଠି ମିଳୁଛି ତୁମେ ପ୍ରସାଦ କିଣିକି ଘରକୁ ବି ଆଣିପାରିବ ବହୁତ ଶାନ୍ତି ଲାଗେ ସେ ଜାଗାକୁ ଗଲେ ଆଉ ସେଇଠି ବସିଲେ ବି ବହୁତ ଭଲ ଲାଗେ ସେଠିକା ଲୋକମାନେ ପ୍ରାୟତଃ ଓଡ଼ିଆ କେହି ବୁଝିପାରନ୍ତିନି ଅଳ୍ପ ଅଛନ୍ତି କିଏ ଓଡ଼ିଆ ବୁଝନ୍ତି କିନ୍ତୁ ପ୍ରାୟତଃ ସମସ୍ତେ ହିନ୍ଦୀରେ କଥାବାର୍ତ୍ତା କରନ୍ତି ମୁଁ ସେଠିକି ଯାଇକି ହିନ୍ଦୀରେ କଥାବାର୍ତ୍ତା କଲି ମୋତେ ବହୁତ ଭଲ ଲାଗିଲା ଲୋକମାନେ ବି ସେଠିକାର ବହୁତ ଭଲ ଯେଉଁମାନେ ସମସ୍ତେ ତ ସମସ୍ତଙ୍କର ତ ମିଶିବା ନେଚର ନଥାଏ କିନ୍ତୁ କେତେ ଲୋକଙ୍କ ସାଙ୍ଗରେ ମିଶିଲି ମିଶିଲି ବହୁତ ଭଲ ଲାଗିଲା ସେଠିକାର ଅନୁଭୂତି ସେଠିକାର କ୍ଲାଇମେଟ୍ ଅଲଗା ସେଠିକା ଲୋକମାନେ ଅଲଗା ସେମାନଙ୍କର ଚାଲିଚଳଣି ରହିବା ଖାଇବା ସେଇଠି ମାନେ ବେଶୀ ତେଲ ମସଲା ରାଗ ଜିନିଷ ବେଶୀ ଖାଆନ୍ତି ଆଉ ସେଇଠି ବୁଲିକି ଠାକୁରଙ୍କ ପାଖକୁ ଗଲି